ହ୍ୟାଲୋ ସାର୍ ନମସ୍ତେ ମୁଁ କିଛି କୁକୁଡ଼ା ଫାର୍ମ ବିଷୟରେ କହିବାକୁ ଚାହୁଁଛି ଯେ ଆମେ ଯେଉଁ ଦାନା ଯେଉଁ ଖାଦ୍ୟ ଯେଉଁ ବା ଖୁଦ ସାହାଯ୍ୟରେ ଆମେ କିମ୍ବା କୀଟ ସାହାଯ୍ୟରେ ଆମେ ତାହାକୁ କୁକୁଡ଼ାଟିକୁ ବଞ୍ଚିବାକୁ ଦଉଁ ଯିଏ ଯେ କୌଣସି ଆମେ ଯଦି ସେମାନେ ବଞ୍ଚିବା ପାଇଁ ଯେକୌଣସି ଯନ୍ତ୍ରଣ କରିଥାନ୍ତି ଆମେ ତାହାକୁ ଲାଇନ୍ ସାହାଯ୍ୟରେ କିମ୍ବା ଲାଇନ୍ ସାହାଯ୍ୟରେ ଆମେ ତାହାକୁ ଉଢ଼ିଥାଉଁ ଓ ଖାଦ୍ୟ ପାନୀୟ ଇତ୍ୟାଦି ଆମେ ତାହାକୁ ଖାଦ୍ୟ ସାହାଯ୍ୟରେ ଆମେ ଦେଇଥାଉ ଯେ ଯଦି ଆମେ ତାହାକୁ ଖାଦ୍ୟ ସାହାଯ୍ୟରେ ଦଉଁ ସେମାନେ ଯେଉଁ ବଡ଼ ହୋଇଥାନ୍ତି ଯେଉଁ ଅଣ୍ଡିରା କିମ୍ବା ତାହାକୁ ଆମେ ଗାଁ ଗାଁ ଗ୍ରାମଠାରେ ଆମେ ବିକ୍ରୟ କରି ତାହାକୁ ଆମେ ପେମେଣ୍ଟ ଆଣିଥାଉଁ କିମ୍ବା ପଇସା ଆଣିଥାଉଁ ଯେ ଯେଉଁ ଅଣ୍ଡିରା କିମ୍ବା ମାଂସ ଆମେ ତାହାକୁ ବହୁତ କ୍ଷେତ୍ରରେ ଅଧିକ ଅଧିକ ମୂଲ୍ୟ କିମ୍ବା ପଇସା ଅଧିକରେ ବିକ୍ରୟ କରି ସେଥିରୁ ଆମେ ଯେଉଁ ପଇସା ଆଣିଥାଉଁ ସେଥିରୁ ଆମେ ଏକ ଏକ ଛୋଟ ଅଣ୍ଡିରା କିଣିକି ଆମେ ତାହାକୁ ଯତ୍ନି ଥାଉଁ ସେଥିରୁ ଆମେ ଲାଇନ୍ କିମ୍ବା ଯେକୌଣସି ପ୍ରଡ଼କ୍ଟ ସାହାଯ୍ୟରେ ଆମେ ତାହାକୁ ବଞ୍ଚିବା ପାଇଁ କିଛି ନା କିଛି ଦଉଁ ତାହେଲେ ଆମେ ତାହାକୁ କୌଣସି ଖାର୍ଯ୍ୟ କି ଖାର୍ଯ୍ୟରେ ହଉଁ କିମ୍ବା ଆମେ ତାହାକୁ ଯେଉଁ ଯତ୍ନରେ ପାଲିଥାଉଁ ସେମାନେ ସେହି ଯତ୍ନରେ ବଡ଼ ହେଇଥାନ୍ତି